ଆମ ଓଡ଼ିଶାର ଲୋକମାନେ ସାଂସ୍କୃତିକ ଐତିହାସିକ ପାଳନ କରିବା ସଂକ୍ରାନ୍ତି ହେଉଛି ସଂକ୍ରାନ୍ତିରେ ବିଭିନ୍ନ ପ୍ରକାରର ପିଠା ପଣା ମଧ୍ୟ କରିଥାନ୍ତି ଆଉ ସଂକ୍ରାନ୍ତିରେ ବିଭିନ୍ନ ପ୍ରକାରର ଲୋକମାନେ ମନ୍ଦିରକୁ ମଧ୍ୟ ବୁଲିବାକୁ ଆସିଥାନ୍ତି କାହିଁକିନା ମନ୍ଦିରରେ ପୂଜା କରିଥାନ୍ତି ଆଉ ତାଙ୍କେ ତାଙ୍କର କ'ଣ ସ୍ୱପ୍ନ ପୁରା ହୋଉ ତାହା ମଧ୍ୟ ଦେବୀଙ୍କ ପାଖରେ ମାଗିଥାନ୍ତି ଆଉ ସଂକ୍ରାନ୍ତି ସମୟରେ ତାଙ୍କେମାନେ ପଣାପାଣି ମଧ୍ୟ କରିଥାନ୍ତି ଯେଉଁ ଲୋକମାନେ ଆସିବେ ତାଙ୍କମାନଙ୍କୁ ପଣା ମଧ୍ୟ ଦେଇଥାନ୍ତି ଆଉ ପଣା କରିଥାନ୍ତି ଦହି ଆଉ କଦଳୀ ନଡ଼ିଆ ମିଶାଇକି ମଧ୍ୟ କରିଥାନ୍ତି ଯେଉଁ ଲୋକମାନେ ମନ୍ଦିରକୁ ଆସିବେ ତାଙ୍କଙ୍କୁ ପଣା ମଧ୍ୟ ଦେଇଥାନ୍ତି ଆଉ ଲୋକମାନେ ମଧ୍ୟ ପିଇଥାନ୍ତି ପଣା ହେଉଛି ବହୁତ ଭଲ ଜିନଷ ଯେଉଁଠିକି ପେଟ ଗରମ ଥିଲେ ଥଣ୍ଡା ମଧ୍ୟ କରିଦେଇଥାଏ ପଣାକୁ ବହୁତ ଲୋକ ପସନ୍ଦ କରନ୍ତି ଆଉ ସେଦିନ ସଂକ୍ରାନ୍ତିରେ ସମସ୍ତେ ନୂଆ ନୂଆ ଡ୍ରେସ୍ ପିନ୍ଧିକି ମନ୍ଦିରକୁ ଯାଇଥାନ୍ତି ଆଉ ମନ୍ଦିରରେ ଦେବୀଙ୍କ ଦର୍ଶନ ମଧ୍ୟ କରିଥାନ୍ତି ଦର୍ଶନ କରିଲା ପରେ ଦେବୀଙ୍କ ପାଖରେ ମାନତ୍ ମାଗିଥାନ୍ତି ଯାହାକି ମୋର ପାଠ ପଢ଼ିବି ମୋର ଭଲ ରେଜଲ୍ଟ ଆସୁ କେତେ ଲୋକ ମୋର ପୁଅ ହେଉ କିମ୍ବା କୌଣସି କୌଣସି ପ୍ରକାରର ମାନତ୍ ସେଠି କରିଥାଆନ୍ତି ତାହା ଯଦି ପୂର୍ଣ୍ଣ ହୁଏ ସେଇଦିନ ତାଙ୍କେ ତାଙ୍କେ ମଧ୍ୟ ତାହାକୁ ପାଳନ ମଧ୍ୟ କରିଥାଆନ୍ତି ସଂକ୍ରାନ୍ତି ହେଉଛି ଓଡ଼ିଶାର ସାଂସ୍କୃତିକ ଐତିହାସିକର ବଡ଼ ପର୍ବ ବୋଲି ମନେ କରାଯାଏ ଆଉ ସମସ୍ତେ ତାହାକୁ ଯାଇଥାନ୍ତି ମନ୍ଦିରରେ ବହୁତ ଲୋକ ଭିଡ଼ ହୋଇଥାନ୍ତି ଅନ୍ୟ ଜିଲ୍ଲାର ଲୋକମାନେ ମଧ୍ୟ ଆସିଥାନ୍ତି ଅନ୍ୟ ଗାଁର ଲୋକମାନେ ଆସିକି ଦେବୀଙ୍କର ଦର୍ଶନ ମଧ୍ୟ କରିଥାନ୍ତି